ମୋର ଆଜ୍ଞା ମୋର ତ ବୟସ ନାହିଁ ବୟସ ନ ଥିବା ଭିତରେ ଏହି ଯୁବବର୍ଗଙ୍କୁ କି ପ୍ରକାର ଆଗକୁ ଯିବେ କିମ୍ବା ବ୍ୟାଙ୍କିଂ ଯେଉଁ ରହିଛି ସେମାନେ ଏହା ଦ୍ଵାରା କେମିତି ଉପକୃତ ହୋଇ ପାରିବେ ବା ନିଜର ଜୀବନ ଜୀବିକା ନିର୍ବାହ କରିପାରିବେ ସେ ଯୋଗୁଁ ଆମେ ସେମାନଙ୍କୁ ମାନେ ସୁପରାମର୍ଶ ଦେବୁ ଯାହାଦ୍ୱାରାକି ସେମାନେ ନିଜ ନିଜର ପାଠ ପଢ଼ି ନିଜର ପାଠକୁ କି ପ୍ରକାର ବ୍ୟବହାର କରିପାରିବେ ଭବିଷ୍ୟତରେ ସେମାନେ ଉଜ୍ଜ୍ଵଳ ହୋଇପାରିବେ ମଣିଷ ହୋଇପାରିବେ ନିଜର ପିଲା ଛୁଆଙ୍କୁ ମଧ୍ୟ ପଢାଇ ପାରିବେ ଏଁ ଆମେ ତ ବୁଢ଼ା ହୋଇଗଲୁ ଆଜ୍ଞା ଆପଣଙ୍କୁ ଆଉ କଣ ଇ ସେ ବିଷୟରେ ତା ଉପଦେଶ ଦେବୁ